ଟେକ୍ନୋଲୋଜି ଏବଂ ଇଣ୍ଟର୍ନେଟ୍ ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର କିପରି ବଦଳୁଛିି ଆଜିକା ଦୁନିଆରେ ଇଣ୍ଟର୍ନେଟ୍ ଆଉ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଓଡ଼ିଆ ଭାଷାର ବିଭିନ୍ନ ଲେଖାଲେଖି ଶୈଳୀ ସହିତ କହିବା ଶୈଳୀ ଏଗୁଡ଼ାକ ବଦଳୁଛି ତାପରେ ଓଡ଼ିଆ ଭାଷାର ବୃଦ୍ଧି ଆଗରୁ ହଉଥିଲା ବି ଲକ୍ଷ ପାଇଯାଉଛି କାହିଁକିନା ଇଣ୍ଟର୍ନେଟ୍ ଦୁନିଆରେ ଇଣ୍ଟରନେଟ୍କୁ ଅଧିକ ଲୋକମାନେ ଗୁରୁତ୍ୱ ଦେଉଛନ୍ତି ତା' ସହିତ ବିଭିନ୍ନ ନୂଆ ନୂଆ ଟେକ୍ନୋଲୋଜି ବାହାରୁଛି ବିଭିନ୍ନ ଟେକ୍ନୋଲୋଜି ଦ୍ୱାରା ସବୁକିଛି ବଦଳୁଛି ଇଣ୍ଟରନେଟ୍ର ବ୍ୟବହାର ଆଜିକା ଦୁନିଆରେ ବଦଳି ବଦଳି ଯାଉଛି ଲେଖିବାଠୁ ଆରମ୍ଭ କରି କହିବା ଶୈଳୀ ବି ଇଂଲିଶ ଅଧିକ ବ୍ୟବହାର କରୁଛନ୍ତି ଆଉ ଆଗକାଳ ଭଳିଆ ଏବେ ଆଉ ଓଡ଼ିଆ ଭାଷାର ପ୍ରଚଳିତ ବେଶୀ ହେଉନି ତ ସେଇଟାକୁ ଆମେ ଆଖି ଆଗରେ ରଖିକି ଭବିଷ୍ୟତ ପିଢ଼ି ପାଇଁ ଆମେ କେମିତି ଲୁକାୟିତ ଭାବରେ ରଖିବା ତାକୁ ବଞ୍ଚେଇ ରଖିବା ସେଇଟା ହେଉଛି ଆମମାନଙ୍କର କର୍ତ୍ତବ୍ୟ ଆଉ ଆମମାନଙ୍କର ଦାୟିତ୍ୱ ତ ଆମେ ସମସ୍ତଙ୍କୁ ପ୍ରୋତ୍ସାହିନ କରିବା ଉଚିତ ଯେ ଆଗକୁ ଆମର ଏଇ ଭାଷା ବଞ୍ଚି ରହୁ ବୋଲିିକି ଆମର ଭାଷାକୁ ଆମେ ବଞ୍ଚେଇ ରଖିଲେ ଭବିଷ୍ୟତ ପିଢ଼ିମାନେ ଶିଖିପାରିବେ ଜାଣିପାରିବେ ତ ଆମେ ଟେକ୍ନୋଲୋଜିକୁ ବେଶୀ ଫୋକସ୍ ଦେଲେ ଆମର ଭାଷା ଆଉ ଲେଖାଲେଖି ବିଭିନ୍ନ ଆମର ପରମ୍ପରା ସବୁ ବଦଳିଯିବ ତ ସେଇଟା ଆଉ ଆଗକୁ ରହିବନି ତେଣୁକି ଆମର ଭାଷାକୁ ଆଗ ଗୁରୁତ୍ୱ ଦେବା ଉଚିତ ଇଣ୍ଟରନେଟ୍ ଆଉ ଟେକ୍ନୋଲୋଜି ଓଡ଼ିଆ ଭାଷାକୁ